ଆମ ଅଞ୍ଚଳରେ ବହୁ ପାରମ୍ପାରିକ ଉତ୍ସବ ହୁଏ ସେହି ପାରମ୍ପାରିକ ଉତ୍ସବରେ ବହୁ ନୃତ୍ୟଶିଳ୍ପୀ ମାନେ ନୃତ୍ୟ କରିଥାନ୍ତି ଆମ ଅଞ୍ଚଳରେ ଲୋକମାନେ ତଥା ନୃତ୍ୟକାରୀ ମାନେ ନାଚ କରିବା ସମୟ ନୃତ୍ୟ କରିବା ସମୟରେ ପୁଅମାନେ ଧୋତି ପଞ୍ଜାବୀ ଗାମୁଛା ପଗଡ଼ି ଇତ୍ୟାଦି ପିନ୍ଧିଥାନ୍ତି ଏବଂ ଝିଅମାନେ ନୃତ୍ୟ କରିବା ସମୟରେ ଶାଢ଼ୀ ଚୁଡ଼ିଦାର ପଞ୍ଜାବୀ ଏବଂ ରଙ୍ଗ ବେରଙ୍ଗର ଓଢ଼ଣି ପିନ୍ଧିଥାନ୍ତି ନୃତ୍ୟଶିଳ୍ପୀ ମାନେ ପିନ୍ଧୁଥିବା କେତେକ ପାରମ୍ପାରିକ ପୋଷାକର ନାମ ହେଉଛି ଘୁଙ୍ଗୁର ମୁକୁଟ ରଙ୍ଗ ବେରଙ୍ଗର ଓଢ଼ଣୀ ଚୁଡ଼ି ଏବଂ ମୁଦି ଇତ୍ୟାଦି